ଖାଦ୍ୟର ଗୁଣବତ୍ତା ବିଷୟରେ ଅଭିଯୋଗ କରନ୍ତୁ ଅଧା ଭଳି ବାସ୍ନା ନାହିଁ ଘଟଣା ରୂପରେଖ ଆପଣ ଆପଣ ରେଷ୍ଟୁରାଣ୍ଟ କିବା ଷ୍ଟୋର୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲେ କିନ୍ତୁ ଏହା ନିମ୍ନମାନର ଥିଲା ସତେଜ୍ ଭଲି ବାସ୍ନା ନଥିଲା କିମ୍ବା ଖରା ବସ୍ନା ହଉନଥିଲା ଆପଣ ଅଭିଯୋଗ କରିବା ପାଇଁ ରେଷ୍ଟୁରାଣ୍ଟ କିମ୍ବା ଷ୍ଟୋର୍ରେ ଯୋଗାଯୋଗ କରନ୍ତୁ ଟଙ୍କା ଫେରସ୍ତ କିମ୍ବା ଜିନିଷ ବଦଲ କରନ୍ତୁ ହଁ ଆମେ ଯଦି ସତେଜ ଜିନିଷ ନପାଇବୁ ସ୍ୱାଦିଷ୍ଟ ଜିନିଷ ନପାଇବୁ କାଇହିଁ ଅର୍ଡ଼ର୍ କରିବୁ ସେଥିପାଇଁ ଆମକୁ ଟଙ୍କା ଫେରସ୍ତ କରନ୍ତୁ ନଲେ ବଦଳ କରି ଭଲ ଜିନିଷ ଦିଅନ୍ତୁ ଆହୁରି ଆହୁରି ଆମେ ସ୍ୱାଦିଷ୍ଟ ଜିନିଷ ଖାଇବା ପାଇଁ ଖାଇଲେ ଥରେ ଖାଇଲେ ଯେମିତି ଦ୍ଵିତୀୟ ଥର ଅର୍ଡ଼ର୍ କରିବୁ ସେମିତି କୁହନ୍ତୁ